ଆଜିକାଲି ଆମେ ଯେଉଁ ହେୟାର୍ ଅଏଲ୍ ବ୍ୟବହାର କରୁଛେ ତାର ଯେତିକି ଭଲ ଅଛି ତାର ଦୁଇ ଗୁଣା ଖରାପ ବି ଅଛି କାରଣ ଆମେ ଯେଉଁ ଆଗକାଳରେ ଆମେ ତେଲ ଲଗାଉଥିଲୁ ନଡ଼ିଆ ତେଲ ଲଗାଉଥିଲୁ ସେଇଟା ନ ଲଗାଇକରି ଏବେ ସବୁ ବିଭିନ୍ନ ପ୍ରକାର ସବୁ ଯେଉଁ ତେଲ ଲଗାଉଛୁ ସେ ତେଲ ସବୁ ସ୍ୱାସ୍ଥ୍ୟପେକ୍ଷେ ଯାହା କ୍ଷତିକାରକ ହେଉଛି ହେଉଛି ଆମର ଯେଉଁ ଚୁଟି ଅଛି ଚୁଟି ଛୋଟବେଳରୁ ପିଲାଙ୍କର ପିଲା ଛୋଟ ପିଲା ତାପରେ ବି ଚୁଟି ପାଚି ଯାଉଛି ଆଉ ଚୁଟି ବି ସବୁ ଝଡ଼ିଯାଉଛି କାରଣ ଗୋଟିଏ ଝିଅ ଆଗ କାଳେ ଯେମିତି ଲମ୍ବା ଲମ୍ବା ଚୁଟି ତାର ରହୁଥିଲା ଏବେକାର ଝିଅକୁ ଦେଖିଲେ ସବୁ ଛୋଟ ଛୋଟ ଚୁଟି କାରଣ କେବଳ ସେଇ ହେୟାର୍ ଅଏଲ୍ର ମୁଁ ଆମେ ଯେଉଁ ବାହାରୁ ଟିଭିରେ ସବୁ ଦେଖି ଦେଉଛେ ବିଜ୍ଞାପନ ଦେଖିକରି ୟାକୁ ମଗା ତାକୁ ମଗା ଏମିତି ନେଇଆସୁଛେ ସିଏ ତାର କେଉଁ ବ୍ୟବହାର ଆମରି ଉପରେ ହିଁ ପଡ଼ୁଛି ଆଉ ଆମ ଚୁଟି ଉପରେ ପଡ଼ୁଛି ଗୋଟିଏ ଝିଅର ସୁନ୍ଦର ହେଉଛି ମୁଣ୍ଡର କେଶ ଆଉ ସେଇଟା ଯଦି ନ ରହିବ ଝିଅ କ'ଣ ପୁଅ କ'ଣ ଦୁଇ ଜଣଙ୍କ ପାଇଁ ସମାନ ପୁଅମାନଙ୍କର ବି ଚୁଟି ପାଚୁଛି ଝଡ଼ୁଛି ଝିଅମାନଙ୍କରେ ବି ଚୁଟି ପାଚୁଛି ଝଡ଼ୁଛି ଏ ହେୟାର୍ ଅଏଲ୍ ଆମ ପାଇଁ ବହୁତ କ୍ଷତିକାରକ ତାର ଆମେ ଭଲ ପାଇଁ ଆମେ ଆଣୁଛେ ତାର ଖରାପ ଗୁଣଟା ଆମ ଉପରେ ପ୍ରଭାବ ପକାଉଛି ଚୁଟି ଝଡ଼ୁଛି ଚୁଟି ପାଚି ଯାଉଛି ଆଉ ଲୋକ ବି ଚନ୍ଦା ହୋଇଯାଉଛନ୍ତି କମ ବୟସରୁ ଦେଖିବ ତାଙ୍କ ମୋଟେ ଚୁଟି ନାହିଁ ଚନ୍ଦାମୁଣ୍ଡ ହୋଇଯାଉଛି ତାଙ୍କର ଆଉ ପିଲା ବି ମା ପେଟରୁ ଥାଇକରି ବି ତାର ବି ଖରାପ ବ୍ୟବହାର ତାର ବି ପଡ଼ୁଛି କୁପ୍ରଭାବ ତା ଉପରେ ବି ପଡ଼ୁଛି ହେୟାର୍ ଅଏଲ୍ ପାଇଁ ଆମେ ସେଇଟା ବୁଝିପାରୁନେ ଆମେ ଯାହା ଦେଖୁଛେ ଲୋକମାନେ ଏମିତି କରୁଛନ୍ତି ଏଇ ତେଲ ଭଲଟା ତେଲ ଆମେ ସେଇଟାକୁ ଆଣିକି ବ୍ୟବହାର କରୁ କିନ୍ତୁ ଆମ ପାଇଁ ସେମାନେ ବହୁତ କ୍ଷତିକାରକ ଆଉ ସାଧାରଣତଃ ଆମେ ନଡ଼ିଆ ଯେଉଁ ଆମର ବାଡ଼ିରେ ଯେଉଁ ନଡ଼ିଆ ହେଉଛି ସିଏ ତେଲଟା ଯଦି ଆମେ ଲଗାଇବୁ ତାର ଯେତିକି ଭଲ ଗୁଣ ଅଛି ବାହାରୁ ଆସୁଥିବା ସେ ତେଲରେ ନାହିଁ ସେଇଟା ବୁଝିପାରୁନ